ଫାର୍ମ ର ପ୍ରଥମ କାମ ହେଲା କୁକୁଡ଼ା ଫାର୍ମ ଛେଳି ଫାର୍ମ ଆଉ ପନିପରିବା ଫାର୍ମ ଗାଈ ଫାର୍ମ ଏ ସବୁ ଆମର ଏଇ ଯୋଉ ଭୂମିକା ଗ୍ରହଣ କରନ୍ତି ଇଏ ହେଉଛି ଛୋଟ ଛୋଟ ଅଭାବକୁ ପୂରଣ କରିବା ପାଇଁ ବର୍ତ୍ତମାନ ପନିପରିବା ଫାର୍ମ ବି ବହୁତ ଗୁଡ଼େ କାମ କରିଆସୁଛି ଆଉ ଛେଳି ଫାର୍ମର ମଧ୍ୟ ଭଲ ଭୂମିକା ଆଉ ଗାଈ ଫାର୍ମ ବି ଭଲ ଭାବରେ ଲୋକ ଗାଈ ଫାର୍ମ କରି ଛୋଟ ଛୋଟ ଭୂମିକା ଗ୍ରହଣ କରନ୍ତି